ଢେଙ୍କାନାଳର ପ୍ରସିଦ୍ଧ ହେଲା ବିରି ବରା ବିରି ବରା ଦେଶ ବିଦେଶର ଲୋକ ଆସନ୍ତି ବିରି ବରାକୁ ବହୁତ ଭଲ ପାଆନ୍ତି ଖାଇବା ପାଇଁ ତାହାର ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ବିରିକୁ ରାତିରୁ ବତୁରାଇଥିବା ଯଦି ସକାଳେ ତା'କୁ ତିଆରି କରିବାକୁ ହୁଏ ତେବେ ତା'କୁ ରାତିରେ ବତୁରାଇବା ସକାଳେ ତାକୁ ଭଲକି ବାଟି ଖଦଡ଼ା ଖଦଡ଼ା ଖଦଡ଼ା ବାଟି ସେଥିରେ ଲଙ୍କା କଞ୍ଚା ଲଙ୍କା ପିଆଜ ଜିରା ଅଦା ଆଉ ରସୁଣ ଛେଚା ପକାଇକି ତାକୁ ଭଲକି ଗୋଳାଇବା ଗୋଳାଇକି କିଛି ସମୟ ରଖିବା କିଛି ସମୟ ରଖିଲା ପରେ ତା'କୁ ତେଲରେ ଛାଣିବା ଯେଉଁଟା କି ଅଧିକ ସ୍ଵାଦିଷ୍ଟ କରାଇଥାଏ ବରାକୁ ଏହାକୁ ଖାଇ ଲୋକମାନେ ବହୁତ ଆନନ୍ଦିତ ହୁଅନ୍ତି ଏବଂ ଏହା ଏଥିପାଇଁ ଆମେ ମାନେ ମଧ୍ୟ ଗର୍ବିତ